ହ୍ୟାଲୋ ରାଜୁ କହୁଥିଲେ କି ମୁଁ କମଳା କମଳା ମାହାନା କହୁଥିଲି ଉପରବସ୍ତ ଜଟଣୀରୁ ଟିକିଏ ଭୁବନେଶ୍ୱର ଯିବେ ଭୁବନେଶ୍ୱରରୁ ମୋ ବାପା ବୋଉଙ୍କୁ ଜନ୍ମଦିନ ଅଛି ଟିକେ ଆଣିବେ ମୋର ଜନ୍ମଦିନ ଅଛି ହଁ କେତେ ନେବେ ଦୁଇ ହଜାର ଟଙ୍କା ହେଉ ତୁମେ ଆଣିକି ଆସ ମୋ ପୁଅ ଜିଦ୍ କରୁଛି ସେ ସକାଳୁ ଯିବ କାଲି ସକାଳୁ ସାତଟାରୁ ଯିବ ବାପା ବୋଉଙ୍କୁ ଧୀରେ ଧୀରେ ଆଣିକି ଆସିବ ବୁଢା ବୁଢ଼ୀ ଲୋକ ନା ତାଙ୍କୁ ମୋ ପୁଅ ଜିଦ୍ କରୁଛି ଏତେ ଟଙ୍କା କଣ ନେବ ଯେ କମ୍ ନେଉନ ପନ୍ଦର ଶହ ଟଙ୍କା ଖଣ୍ଡେ ନିଅ ତୁମେ ତ ଧୀରେ ଧୀରେ ଆଣିକି ଆସିବ ଆଉ ନିଅ ସେତିକି ଆଉ ପୁଅ ପରା ଜିଦ୍ କରୁଛି